ହ୍ୟାଲୋ ଆଜ୍ଞା ମୋର ଟିକିଏ ପୁରୀ ଯିବାର ଥିଲା ମୁଁ ସେଇଥିପାଇଁ ଆପଣଙ୍କ ପାଖକୁ ଫୋନ୍ ଲଗାଇଛି କ'ଣ ବୁଝାବୁଝି କରିଦେବେ ଆପଣ ଟିକିଏ ହଁ ହଁ ମୁଁ ପୁରା ନୂଆ ପୁରୀରେ ସେଇଠି ରହିବି କେମିତି କ'ଣ କରିବି ମୋତେ କିଛି ଜଣାନାହିଁ ପୁରୀ ବିଷୟରେ ଆମର ପରିବାର ସହିତ ଆମେ ଯିବୁ ମୋ ସ୍ଵାମୀ ଅଛନ୍ତି ଆଉ ମୋର ଦୁଇଟା ପୁଅ ମୋ ଶାଶୂ ଶ୍ୱଶୁର ଆଉ ମୋ ନଣନ୍ଦ ଏମାନେ ସବୁ ଯିବୁ ଆଉ ଆମେ ରହିବୁ ଦୁଇ ତିନି ଦିନ ତାପରେ ଆସିବୁ ଆପଣ କହୁନାହାନ୍ତି ଆମକୁ କ'ଣ ସୁବିଧା ହେବ ଆମେ ତ ତିନିଦିନ ରହିବୁ ପୁରୀରେ ଆମେ କେଉଁଠି କେଉଁଠି ବୁଲିବାକୁ ଗଲେ ଭଲ ହେବ କ'ଣ ଆମେ କେବେ ଯାଇନୁ ନା ସେଇଥିପାଇଁ ଆପଣଙ୍କୁ ଆମେ ପଚାରୁଛୁ କି କ'ଣ ଭଲ କ'ଣ ହେବ କ'ଣ କେମିତି କ'ଣ କହିବେ ଆପଣ ଟିକିଏ ଆଉ କିଛି ପ୍ରଶ୍ନ ନାହିଁ ବାସ୍ ଏତିକି ଥିଲା କି କେତେ କ'ଣ ଭିତରେ ଆମର ଖର୍ଚ୍ଚବାର୍ଚ୍ଚ ହେବ ଆଜ୍ଞା ଆଜ୍ଞା